ଆମ ଗ୍ରାମରେ ଜଣେ ନୃତ୍ୟଶିଳ୍ପୀ ବହୁତ ବଡ଼ ଅଛି ସେ ସେ ମଧ୍ୟ ସେମିତି କହିବାକୁ ବହୁତ ଆହ୍ୱାନର ସହିତ ଆଗକୁ ବଢ଼ିବାକୁ ଚାହେଁ ବହୁତ ଖୁସି ସେ ମଧ୍ୟ ଯେପରିକି ସମ୍ବଲପୁରୀ ଶିକ୍ଷା ସମର୍ଥନର ଅଭାବ ସେଥିପାଇଁ ସେ କିଛି କରିପାରୁନାହିଁ କି ଆଗକୁ ମଧ୍ୟ ଯାଇପାରୁନାହିଁ କି କିଛି ମଧ୍ୟ ପାଇପାରୁନାହିଁ କିଛି କରିବାର ଚେଷ୍ଟା ହିଁ ମଧ୍ୟ ସେ ସମ୍ବଳ ଅଭାବର କିଛି ହେଇପାରୁନାହିଁ କିମ୍ବା କରିପାରୁନାହିଁ ସମ୍ବାଳ ଅଭାବ ଘରର ଚିନ୍ତାଧାରର ବୋଝ ପରିବାର ଅର୍ଥ ଅଭାବ ସେଥିପାଇଁ ମଧ୍ୟ ସେ କିଛି ଆଗକୁ ଯାଇପାରୁନାହିଁ ମଧ୍ୟ କିଛି କହିପାରୁନାହିଁ କରିବା ପାଇଁ ମଧ୍ୟ ସେ ଚେଷ୍ଟା କରୁନାହିଁ ଚାହିଁଲେ ମଧ୍ୟ କ'ଣ ହେବ କରିବାର ତ ସମୟ ହିଁ ମିଳୁନାହିଁ ସେମାନଙ୍କୁ ପରିବାର ସମୟ କିଛି କରିପାରନ୍ତେ ଘରର ଚିନ୍ତା କରୁ କରୁ ନିଜର ଚିନ୍ତା କରିବା ସେ ଭୁଲି ଯାଉଛନ୍ତି ଘର ତ ମଣିଷକୁ ଘରର ଚିନ୍ତା କରିବା ପାଇଁ ସେ ଚିନ୍ତା କରି କରି କେତେ କରୁଛନ୍ତି କରିବ ପରିବାରର ବୋଝ ଉଠାଇ ସେ ନିଜ ଗୋଡ଼ରେ ନିଜେ ଛିଡ଼ା ହେବାକୁ ଚାଲୁଛନ୍ତି କରିବାକୁ ଚେଷ୍ଟା କରୁଛନ୍ତି ମଧ୍ୟ କରିପାରୁନାହାନ୍ତି ଯେତେ ଯାହା ହେଲେ ବି ଘରର ଚିନ୍ତା ସବୁଠାରୁ ବଡ଼ ଘରର ବୋଝ ପରିବାରର ବୋଝ ଉଠାଇବା କ'ଣ ସେଟା ମୁଁ ଜାଣିଛି କେତେ କଷ୍ଟ କେତେ ଯନ୍ତ୍ରଣା ପାଇବାକୁ ପଡ଼େ ଯେପରିକି ସେ କେତେ ଦିନ ମଧ୍ୟରେ କେତେ କ'ଣ କଲେ ସେ ଭଲ ଭାବରେ ମିଳେ ନାହିଁ ଗୋଟେ ପରିଶ୍ରମର ଫଳ ଆସେ ବହୁତ କଷ୍ଟଦାୟକ ଯନ୍ତ୍ରଣାଦାୟକ ବହୁତ ବହୁତ ବହୁତରେ ବହୁତ ହିଁ ପରିହାର୍ଯ୍ୟ ସମ୍ବଳ ଏତେ ଅସୁବିଧାର ସମ୍ମୁଖୀନ ହେଇ ସେ ଆଗକୁ ଯିବା ପାଇଁ ବହୁତ ଚେଷ୍ଟା ବହୁତ ଚେଷ୍ଟା କରିଥାନ୍ତି ଏବଂ କରିଅଛନ୍ତି କରୁଛନ୍ତି ମଧ୍ୟ ଆଗକୁ କରୁଥିବେ ଯେବେ ବିି ଯାହା କରିପାରିବେ ନିଶ୍ଚୟ କରିପାରିବେ ଆଗକୁ ମଧ୍ୟ ଯାଇପାରିବେ ଏତେ ଚେଷ୍ଟାର କର୍ମ ତ କିଛି ମିଳିବ ହିଁ ମିଳିବ ଆଗକୁ ଯିବା ପାଇଁ